ଲେଖିବାର ସବୁଠାରୁ ଆହ୍ୱାନପୂର୍ଣ୍ଣ ଦିଗ ରୂପରେ ମୁଁ ଭାବେ ସାଧାରଣତଃ କବିତା ଲେଖିବା କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦେବା ଉଚିତ କାହିଁକି ନା କବିତା ହେଉଛି ଏକ ଏମିତି ଏକ ମାଧ୍ୟମ ଯାହା ଦ୍ଵାରା କି ସମାଜର ହେଉ କିମ୍ବା ତା'ର ପରିବେଶର ହେଉ ଆଉ ଚିନ୍ତା ଚେତନା କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ ଆସିପାରିବ କାହିଁକି ଆସିପାରିବ କାରଣ କବିତା ହେଉଛି ଏକ ଏମିତି ଏକ ମାଧ୍ୟମ ଯେଉଁଠିକି ସେଇଠି ରସ ରହିଥାଏ ଆଉ ଦୁଃଖ ସୁଖ କଷ୍ଟ ଏମିତି ବିଭିନ୍ନ ପ୍ରକାର ଚେତନା ମଧ୍ୟ ସେଥିରେ ସବୁ ନିବେଶ କରାଯାଇଥାଏ ଏବଂ ଆଜିକା ଡେଟରେ ଯଦି ଆମେ ଦେଖିବାକୁ ଦେଖିବା ଏହାର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ଡିଜିଟାଲ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବସ୍ଥା କରାଯାଇଛି ଏବଂ ସେହି ଡିଜିଟାଲ କ୍ଷେତ୍ରରେ କ'ଣ ହେଉଛି କେବଳ କବିତା ନୁହେଁ କବିତାକୁ ଛାଡ଼ିଦେଲେ ପ୍ରବନ୍ଧର ମଧ୍ୟ ସ୍ଥାନ ଦିଆଯାଉଛି ଉପନ୍ୟାସର ମଧ୍ୟ ସ୍ଥାନ ଦିଆଯାଉଛି ଆଉ ସମାଲୋଚନା ଆଲୋଚନା ଏମିତି କେତେ ଗୁଡ଼ାଏ ସାହିତ୍ୟର ବିଭିନ୍ନ ଦିଗକୁ ସେଠି ଆଲୋଚନା କରାଯାଇଛି ଆମେ ଯଦି ଚାହିଁବା ତା'ହାଲେ ସାହିତ୍ୟର ଏ କବିତା ଦିଗକୁ ଛାଡ଼ିଦେଲେ ମଧ୍ୟ ଏହି ଉପନ୍ୟାସ ପ୍ରବନ୍ଧ ସମାଲୋଚନା ଆଲୋଚନା ଆତ୍ମଜୀବନୀ ଜୀବନୀ ଭ୍ରମଣ କାହାଣୀ ରମ୍ୟ ରଚନା ଗଳ୍ପ ଏମିତି ସବୁ କ୍ଷେତ୍ର ମାନେ ସାହିତ୍ୟର ବିଭିନ୍ନ ଦିଗ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ତ ରଚନା ଗୁଡ଼ିକୁ ଆମେ ମଧ୍ୟ ଖୋଜି ପାଇ ପାରିବା